ମୁଁ ଜାଣିଥିବା କ୍ରୀଡ଼ା ଗୁଡ଼ିକ ମଧ୍ୟରୁ ମତେ ସବୁଠୁ କ୍ରିକେଟ ଖେଳ ସବୁଠୁ ପ୍ରିୟ ଏବଂ ବହୁତ ଭଲ ଲାଗେ ତା ସହିତ କ୍ରିକେଟ ଖେଳରେ ଏମ୍ ଏସ୍ ଧୋନି ବିରାଟ କୋହଲି ଏବଂ ରୋହିତ ଶର୍ମା ରବୀନ୍ଦ୍ର ଜାଡ଼େଜା ଅନେକ ଖେଳାଳୀମାନଙ୍କୁ ସେମାନଙ୍କର ଖେଳ ଦେଖିବା ପାଇଁ ମତେ ବହୁତ ପସନ୍ଦ ଲାଗେ ଏବଂ ସେମାନଙ୍କର ଖେଳ ବହୁତ ରୋମାଞ୍ଚକ ମଧ୍ୟ ହୋଇଥାଏ ଓ ସେମାନେ ଭାରତ ପ୍ରତି ବହୁତ କିଛି କପ ମଧ୍ୟ ଜିତି ସେମାନେ ଆମ ଭାରତକୁ ଆଣିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ବହୁତ କିଛି ଖେଳାଳିମାନେ ବହୁତ କିଛି ଖେଳ ଖେଳି ବହୁତ ଆଗକୁ ମଧ୍ୟ ଯାଇଛନ୍ତି ଏବଂ ଆମ ଭାରତରେ ସାଧାରଣତଃ ୱାନଡ଼େ ମ୍ୟାଚ୍ ଖେଳାଯାଇଥାଏ ଯାହା କି ପଚାଶ ଓଭରର ଖେଳ ହୋଇଥାଏ ଏବଂ ତା ସହିତ ଆମର ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳ ହୋଇଥାଏ ଯାହାକି କୋଡ଼ିଏ ଓଭର ଖେଳ ହୋଇଥାଏ ଏବଂ ଟି ଟ୍ୱେଣ୍ଟି କପ ମଧ୍ୟ ଜିତିଥାନ୍ତି ଏବଂ ତା ମଧ୍ୟରେ ଟେଷ୍ଟ ମ୍ୟାଚ ମଧ୍ୟ ଖେଳ ହୋଇଥାଏ ଏବଂ ଟେଷ୍ଟ ମ୍ୟାଚ ସିରିଜ କପ ଗୁଡ଼ିକ ମଧ୍ୟ ଶେଷରେ ପାଇଥାନ୍ତି ଏବଂ ଖେଳାଳିମାନେ ଏସବୁ ଖେଳରେ ଖେଳ ଉତ୍ତୀର୍ଣ୍ଣ ହୋଇ ସେମାନେ ମଧ୍ୟ ଖେଳ ମଧ୍ୟରେ ବହୁତ କିଛି ଟ୍ରଫି ସହିତ ବହୁତ କିଛି ଉପହାର ମଧ୍ୟ ପାଇଥାଏ ଏବଂ ଆମ ଭାରତର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ହୋଇଥାଆନ୍ତି ଏବଂ କ୍ରିକେଟ ଖେଳ ଆମ ଦେଶରେ ବହୁତ ଲୋକ ଭଲ ପାଇଥାଆନ୍ତି ସେମାନଙ୍କ ଠାରୁ ଶିଖି ଆମ ଦେଶର ଅନେକ ପିଲାମାନେ ଆକର୍ଷଣ ହୋଇ କ୍ରିକେଟକୁ ମୁଁ ମଧ୍ୟ ବହୁତ ଭଲ ପାଇ ଥାଏ ଏବଂ ତା ସହିତ ଗ୍ରାମାଞ୍ଚଳରେ ମଧ୍ୟ କ୍ରିକେଟ ଖେଳ ଖେଳି ସେମାନେ ବହୁତ କିଛି ଟ୍ରଫି ଆଣି ଗ୍ରାମକୁ ଆସି ଥାଆନ୍ତି ଏବଂ ସେ ସବୁ ଟ୍ରଫି ଗୁଡ଼ିକୁ ଗ୍ରାମରେ ମଧ୍ୟ ଲୋକମାନେ ଉତ୍ସାହିତ ହୋଇ ଟ୍ରଫି ଗୁଡ଼ିକୁ ଦେଇଥାଏ ଏବଂ ଗ୍ରାମର ପିଲାମାନେ ମଧ୍ୟ ନେଇ ଆସିଥାଏ ଏମିତିରେ ଟି ଟ୍ୱେଣ୍ଟି କପ ୱାଲର୍ଡ଼ କପ ବିଶ୍ୱ କପ ୱାଲର୍ଡ଼ କପ ଗୁଡ଼ିକୁ ପୁରା ୱାଲର୍ଡ଼ରେ ଯେଉଁ ଖେଳ ଖେଳାଯାଇଥାଏ ସେଗୁଡ଼ିକୁ ୱାଲର୍ଡ଼ କପ ମଧ୍ୟ ଆସିଥାଏ ବର୍ଷକୁ ପାଞ୍ଚ ବର୍ଷକୁ ଏକ ଥର ଖେଳାଯାଇଥାଏ ଏବଂ ତାହା ସହିତ କ୍ରିକେଟ ପ୍ରେମୀମାନେ ବହୁତ ଥାଆନ୍ତି ଏବଂ ସେମାନଙ୍କର କ୍ରିକେଟ ଖେଳ ଦେଖି ବହୁତ ପିଲାମାନେ ମଧ୍ୟ ଖେଳିବା ପାଇଁ ବହୁତ ଆଶା କରିଥାଆନ୍ତି